ମୁଁ ଗୋଟିଏ ଫ୍ୟାନ୍ କିଣି ଆଣିଛି ସେଇ ଫ୍ୟାନ୍ଟି ଭଲ କମ୍ପାନୀର ଫ୍ୟାନ୍ ଏବଂ ଭଲ ଦାମ୍ରେ ମଧ୍ୟ ଆଣିଛି ଫ୍ୟାନ୍ଟି ବର୍ତ୍ତମାନ୍ ଆମର ପବନ ବି ଭଲ ଦେଉଛି ଏବଂ ତାହା କମ୍ପାନୀ ବି ଭଲ ତା'ର ଗ୍ୟାରେଣ୍ଟି ଦେଇଛନ୍ତି ସେ କହିଛନ୍ତି ଫ୍ୟାନ୍ଟି ଭଲ ଚାଲିବ ଏବଂ ତା'ର ଲଙ୍ଗ୍ ଲାଷ୍ଟିଂର ଗ୍ୟାରେଣ୍ଟି ମଧ୍ୟ ଦେଇଛନ୍ତି ଏବଂ ଫ୍ୟାନ୍ଟି ଭଲ କମ୍ପାନୀ ମଧ୍ୟରୁ ତେଣୁ ସେ ଭଲ ଦରରେ ମଧ୍ୟ ଦେଇଛନ୍ତି ମୋତେ ତେଣୁ ବର୍ତ୍ତମାନ ସୁଦ୍ଧା ଫ୍ୟାନ୍ଟି ଆମର ଭଲ ଚାଲିଅଛି